ଓଡ଼ିଶାରେ ମିଳୁଥିବା ଅନେକ ଗୁଡ଼ିଏ ଚିତ୍ରକଳା ଆମ ଓଡ଼ିଶାରେ ଅନେକ ଗୁଡ଼ିଏ ଚିତ୍ର ବି ଅଛି ଏବଂ ଆଗରୁ କାରିଗର ମାନ ତିଆରି ବି କରିଥିଲେ ପଥରରେ ଆଗରୁ ପଥରରେ ସେମାନେ ଖୋଦି ଖୋଦି କରି ପଶୁ ପକ୍ଷୀ ଚିତ୍ର ଏବଂ ଯେକୌଣସି ମାଟି ହାଣ୍ଡିଆ ଏବଂ ସେ ବଲେ ମାଂସାଶିର ଲୋକଙ୍କୁ ବଲେ ପଶୁପକ୍ଷୀ ମାନଙ୍କୁ ମାରିବା ପାଇଁ ସେ ହତ୍ୟା ସବୁ ଜିନିଷ୍ ପଥରକୁ ତିଆରି କରିଥିଲେ କାରିଗର ମାନେ ସେଥିପାଇଁ ପଥର ପାଇଁ ଅନେକ ଗୁଡ଼ିଏ ଜିନିଷ ବି ତିଆରି ହେଇଥାଏ ପଥରରୁ ଘର ଚୁଲି ଯେକୌଣସି ଚିତ୍ରକଳା ଏସବୁ ତିଆରି ହୋଇଥାଏ କାହିଁକିନା ସେତେବେଳେ କାରିଗର ମାନ ଖୁଦି ଖୁଦି କରି ସବୁ ଅନେକ ଗୁଡ଼ିଏ ପଶୁପକ୍ଷୀ ଏବଂ ତା'ପରେ ମାନଚିତ୍ର ସବୁ ଘରର ଗୁମ୍ଫାରେ ଗୁମ୍ଫା ଗୁମ୍ଫା ତିଆରି କରୁଥିଲେ ଆଉ ଅନେକ ଗୁଡ଼ିଏ ପଶୁପକ୍ଷୀ ମାନେ ବି ତିଆରି କରୁଥିଲେ ଏବଂ ଅନେକ ଗୁଡ଼ିଏ ଶିଳ୍ପ କଳା ତିଆରି କରୁଥିଲେ କାହିଁକିନା ମୂର୍ତ୍ତି ଅନେକ ଗୁଡ଼ିଏ ତା'ପରେ ଖୋଦନ କରିକି ଅନେକ ଗୁଡ଼ିଏ ପୁରା ବହୁତ ବହୁତ କିଛି ବୋଲେ ମନୁଷ୍ୟର ମାନଚିତ୍ର ବି କାଟି ଦେଇପାରୁଥିଲେ ସେତେବେଳେ ମନୁଷ୍ୟ ମାନେ କାହିଁକିନା ସବୁ ସବୁକିଛି ସେମାନେ ଜାଣି ଜାଣି ଜାଣି ଟିକେ ଟିକେ ଟିକେ ଟିକେ ସବୁକଛି ଜାଣିପାରିଥିଲେ ସେଥିପାଇଁ ଖୋଦି ଖୋଦି କରି ମନୁଷ୍ୟର ଚିତ୍ର କାଟିଲେ ତା'ପରେ ପଶୁର ଚିତ୍ର କାଟିଲେ ପଶୁର ଚିତ୍ର କାଟିଲା ପରେ ମନୁଷ୍ୟର ଚିତ୍ର ଏସବୁ ଏବଂ ଅନେକ ଗୁଡ଼ିଏ ମୂର୍ତ୍ତି ମୂର୍ତ୍ତି ହଉ କିମ୍ବା ଯେକୌଣସି ବହୁତ ଗୁଡ଼ିଏ ଶିଳ୍ପ ଆମେ ଜାଣିଥିଲି ସେଥିପାଇଁ ଅନ୍ୟ ଗୁଡ଼ିଏ ତାଙ୍କ ଇଚ୍ଛାରେ ଆମେ ତାହାକୁ ଯେମିତି ଭଲ ଲାଗିଲା ସେମିତି ଚିତ୍ର ଆଙ୍କୁୁଥିଲେ ଖୋଦି ଖୋଦି କିରି ହାତରେ ଖୋଦି ଖୋଦିକି କାଟୁଥିଲେ ସେ ପଖନକୁ ଖୋଦି ଖୋଦିକି ସବୁ କିଛି ଚିତ୍ରମାନେ ଆଙ୍କୁୁଥିଲେ ସେଥିପାଇଁ ଓଡ଼ିଶାର ଚିତ୍ରକଳା ବୋଲି ତାକୁ କୁହାଯାଏ କାହିଁକିନା ଅନେକ ଗୁଡ଼ିଏ ମୂର୍ତ୍ତିର ତାଙ୍କ ହାତରେ ସେ ଶିକ୍ଷା ଥିଲା କାହିଁକିନା ମୂର୍ତ୍ତି ମୂର୍ତ୍ତି ବହୁତ ମୂର୍ତ୍ତି ତାକୁୁ ଶିକ୍ଷା ଥିଲା ଶିକ୍ଷା ଥିଲା ମାନେ କ'ଣ ଶିଖି ଶିଖି ଶିଖି ଶିଖି ଶିଖି ଶିଖି ସବୁକିଛି ମୂର୍ତ୍ତିର ଆଙ୍କି ଜାଣିଥିଲେ ସେଥିପାଇଁ ତାହାକୁ ଓଡ଼ିଶାର ଚିତ୍ରକଳା ବୋଲି କୁହାଯାଏ କାହିଁକି ନା ଯେକୌଣସି ଗୁମ୍ଫା ହେଲା ଏବଂ ବସ୍ତ୍ର ସେଥିରେ ତିଆରି କରିପାରୁଥିଲେ ହଁ ହାତୀ ହତିଆର ସବୁକିଛି ତିଆରି କରିପାରୁଥିଲେ ହତିଆର ବି ତିଆରି କରିପାରୁଥିଲେ ସେଥିରେ ଏବଂ ଯେକୌଣସି ମୂର୍ତ୍ତି ସବୁ ସବୁ ମୂର୍ତ୍ତି ଗୋପବନ୍ଧୁଙ୍କର ମୂର୍ତ୍ତି ସମସ୍ତଙ୍କ ମୂର୍ତ୍ତି ତିଆରି କରୁଥିଲେ